ହଁ ଆମ ଗାଁରେ କହିବାକୁ ଗଲେ ସେମିତି କିଛି ନାଚ ହୋଇନଥାଏ ଆମ ଆଞ୍ଚଳିକ ଏମିତି କିଛି ନାଚ ହୋଇନଥାଏ ସମସ୍ତେ ନିଜ ନିଜ ହିସାବରେ ନାଚିଥାନ୍ତି ଏବଂ କିଛି କିଛି ଲୋକ ମଧ୍ୟ ମଡ଼ର୍ନ ନାଚକୁ ଆପଣେଇଥାନ୍ତି ଏବଂ ସେମାନେ ମଡ଼ର୍ନ ନାଚକୁ ନେଇ ଇଣ୍ଡିଆନ୍ ଆଇଡ଼ଲ୍ ଏସବୁ ଡ଼୍ୟାନ୍ସ ଓଡ଼ିଆ ଡ଼୍ୟାନ୍ସ ଇଣ୍ଡିଆ ଡ଼୍ୟାନ୍ସ ଏସବୁରେ ଆଗକୁ ଯିବା ପାଇଁ ଚାହିଁଥାନ୍ତି ଆଉ ସେମାନେ ମଧ୍ୟ ଏକ ଦୁଇ ତିନିରେ ମଧ୍ୟ ରହିଥାନ୍ତି ଆମ ଗାଁରେ ଘୋଡ଼ା ନାଚ ହୋଇଥାଏ ଘୋଡ଼ା ନାଚ ବୋଲି ଏକ ନାଚ ନାଚ ହୋଇଥାଏ ଗାଁରେ ଯେଉଁଟା କି ଯେଉଁ ହୋଇଥାଏ ସେଟା ଦେଖିବାକୁ ଅତ୍ୟନ୍ତ ମନୋରମ ହୋଇଥାଏ ଆମ ଓଡ଼ିଶାର କଥା କହିବାକୁ ଗଲେ ଓଡ଼ିଶାର ଆଦିବାସୀ ଅଞ୍ଚଳରେ ସେମାନଙ୍କର ସାମ୍ପ୍ରଦାୟିକ ନୃତ୍ୟ ହୋଇଥାଏ ସେମାନେ ତାହାକୁ ଉପଭୋଗ କରିଥାନ୍ତି ନମସ୍କାର